ଆମେ ପରିଦର୍ଶନ କରୁଥିବା ଏକ ବିଶେଷ ସୁନ୍ଦର ଅନନ୍ୟ ଆମର ଦେଓମାଳିରେ ଥିବା ଆମେ ପାହାଡ଼ ଚଢ଼ି ଚଢ଼ି ଗଲାବେଳେ ଉପରୁ ଠିଆହେଇ ତଳକୁ ଦେଖିବା ଦ୍ୱାରା ଆମକୁ ସବୁଜିନିଷ ବହୁତ ଛୋଟ ଛୋଟ ଲାଗିଥାଏ ଗଛ ମଧ୍ୟ ବହୁତ ଛୋଟ ମଣିଷ ମଧ୍ୟ ଛୋଟ ବହୁତ ଦେଖିବାକୁ ମଧ୍ୟ ଆକର୍ଷିତ ଲାଗିଥାଏ ସେଥିପାଇଁ ଆମେ ପାହାଡ଼ ଉପରେ ଯାଇ ଦେଖି ଆମେ ବହୁତ ସୁନ୍ଦର ମଧ୍ୟ ଅନୁଭବ କରିଥାଉ ତେଣୁ ଏ ଖସଡ଼ାରେ ଖସିବା ଦ୍ୱାରା ବହୁତ ଆରାମଦାୟକ ମଧ୍ୟ ଲାଗିଥାଏ ସେଥିପାଇଁ ଆମେ ବହୁତ ମାନେ ବହୁତ ସୁନ୍ଦର କଥା ମଧ୍ୟ ଅନୁଭବ କରିଥାଉ ସେଥିପାଇଁ ଆମେ ତଳେ ଛିଡ଼ା ହେବା ଦ୍ଵାରା ଆମକୁ ବହୁତ ଛୋଟ ଛୋଟ ଗଛ ହେଉ କିମ୍ବା ଯେକୌଣସି ଜିନିଷ ହେଉ ଆମକୁ ବହୁତ ଛୋଟ ଛୋଟ ଲାଗିଥାଏ